ଭାଷା କହିଲେ ସାଧାରଣତଃ ଆମର ମନର ଭାବକୁ ପ୍ରକାଶ କରିଥାଏ ଓ ଭାଷା ମାଧ୍ୟମରେ ଅନ୍ୟଜଣଙ୍କର ଭାଷା ମଧ୍ୟ ଆମେ ବୁଝିଥାଉ ନିଜର ଭାଷାରେ ନିଜ କହିଲେ ବୁଝି ହୋଇଥାଏ କାହିଁକିନା ନିଜେ ଜାଣିଥାଉ କି ଅନ୍ୟ ଲୋକର ଭାଷା କିଛି ବୁଝି ହୁଏ ନାହିଁ ଯଥା ତାମିଲ ତେଲୁଗୁ ଇଂଲିଶ୍ ଓଡ଼ିଆ ହିନ୍ଦୀ ଏମିତି ଅନେକ ପ୍ରକାରର ଭାଷା ଅଛି ଓ ହିନ୍ଦୀକୁ ଆମ ରାଷ୍ଟ୍ରୀୟ ଭାଷା ରୂପେ ଘୋଷିତ କରାଯାଇଛି ସାହିତ୍ୟ କବିତା ଏବଂ ଅନ୍ୟ ପ୍ରକାରର କଳାତ୍ମକ ଅଭିବ୍ୟକ୍ତିକୁ ଆମ ଓଡ଼ିଆ ଭାଷାରେ ବ୍ୟବହୃତ ହୁଏ ତେଣୁ ବହି ପଢ଼ିଲା ସମୟରେ ମଧ୍ୟ ସାହିତ୍ୟ କବିତା ପଢ଼ିଲା ସମୟରେ ମଧ୍ୟ ଏହି ଭାଷାର ବ୍ୟବହାର ହୁଏ ଓଡ଼ିଆ ଭାଷା ହେଉଛି ଆମର ଶେଷ କାହିଁକି ଓଡ଼ିଆ ଭାଷାରେ କହିଲେ ଆମେ ନିଜେ ବୁଝିପାରୁ